ଖେଳ ହେଉଛି ପ୍ରତ୍ୟେକ ଲୋକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଖେଳ ଆମକୁ ବା ଆମର ଶରୀରର ପ୍ରତ୍ୟେକ ଅଙ୍ଗକୁ ଏହା ଫିଟ୍ ରଖିଥାଏ କିନ୍ତୁ ଖେଳ ଖେଳିବା ପାଇଁ ଏକ ସମ୍ପ୍ରଦାୟ ଦରକାର ପଡ଼ିଥାଏ ସମ୍ପ୍ରଦାୟ କହିଲେ କେବଳ ଯେ ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜାତି ନିର୍ଦ୍ଦିଷ୍ଟ ପ୍ରକାରର ଧର୍ମ ବା ବର୍ଣ୍ଣ ଏହାକୁ ବୁଝିଥାଉ ତାହା ନୁହଁ ଏକ ସମ୍ପ୍ରଦାୟ କହିଲେ ଆମେ ଏକ ସମସାମହିକ ବୟସ ଦୃଷ୍ଟିରୁ କିଛି ଲୋକଙ୍କର ସମଷ୍ଟି ସମଷ୍ଟିକୁ ବି ବୁଝିଥାଉ ଯେଉଁଭଳି ଭାବରେ ଯଦି ଏକ ତିରିଶି ବର୍ଷର ଯୁବକକୁ ଦଶ ବର୍ଷର ଯୁବକ ସହିତ ଖେଳିବାକୁ ଛଡ଼ାଯାଏ ତାହେଲେ ସେଇଠି ଖେଳକୁ ଉପଭୋଗ କରିବା ପାଇଁ ନା ତିରିଶ ବର୍ଷ ଯୁବକର ମନରେ ଉତ୍ସାହ ଥାଏ ନା ଦଶ ବର୍ଷର ଯୁବକର ମନରେ ଉତ୍ସାହ ଥାଏ ତେଣୁ ଖେଳ ଖେଳିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ର ଆବଶ୍ୟକତା ଥାଏ